ଆମ ଗାଁରେ ବିଭିନ୍ନ ପ୍ରକାର ସରକାର ଯୋଜନା ଦେଉଛନ୍ତି ସରକାର କିନ୍ତୁ କିଛି ବି ଅଭାବ ଅଛି ଯେପରିକି ଆମ ଗାଁରେ ଅଧା ଲୋକମାନଙ୍କର ପାଇଁ ପାଇଖାନା ହେଇଯାଇଛି ଇନ୍ଦିରାବାସ ଘର ବି ମଧ୍ୟ ହେଇଯାଇଛି କିନ୍ତୁ ଅଧା ଲୋକ ପାଉନାହାନ୍ତି ସରପଞ୍ଚ ସରପଞ୍ଚ ଆମ ବିଧାୟକ ମାନେ ଏମାନେ ସବୁ କାମ କରୁଛନ୍ତି ଭତ୍ତା ମଧ୍ୟ ଯାହାର ଉର୍ଦ୍ଧ୍ୱ ବୟସ ହେଇଯାଇଛି ପାଉନାହିଁ ସେ ଆପ୍ଲାଏ କେମିତି କରିବ ଜାଣିପାରୁନାହିଁ ଆପ୍ଲାଏ କେମିତି ବି ହେବ ସେମାନେ ମଧ୍ୟ ସେ ବିଷୟରେ ଧାରଣ ନାହିଁ କିଛି ଆମେ କିଛି କରୁ କେମିତି କରିବା କେମିତି ନାହିଁ ଆମେ ଜାଣିପାରୁ ନାହୁଁ କିଛି ସେଥିପାଇଁ ଆମେ କିଛି ଜାଣିପାରୁ ନାହଁ ପାଇଖାନା ପାଇଖାନା ମଧ୍ୟ କିଛି ଲୋକ ପାଉଛନ୍ତି ଆଉ କିଛି ଲୋକ ପାଉନାହାନ୍ତି ଫଳରେ ବାହାରେ ମଳତ୍ୟାଗ କରୁଛନ୍ତି ବିଭିନ୍ନ ପ୍ରକାରର ରୋଗ ହେଉଛି ସେଥିପାଇଁ ସରକାରଙ୍କୁ ଅନୁରୋଧ ସମସ୍ତଙ୍କ ପାଇଁ ସବୁ କିଛି ଯୋଜନା କରନ୍ତୁ ସମସ୍ତେ ପାଇବାର ହକ୍ଦାର ହୁଅନ୍ତୁ ପାଣି ପାଣି ପାଣିର ବି ଅସୁବିଧା ହେଉଛି ପାଣି ପାଇଁ ଖରା ଦିନେ ବହୁତ ଦୂରକୁ ଚାଲି ଚାଲିକରି ପାଣି ଆଣିବାକୁ ହେଉଛି ସେଥିପାଇଁ ସରକାର ଗୋଟିଏ ନଳକୂପ କିମ୍ବା କୂଅ ଟ୍ୟୁବ ୱେଲ୍ ପାଖାପାଖି ଗାଁରେ ଯୋଗାଇ ଦେଲେ ପାଣିର ସୁବିଧା ଠିକ୍ ସାହିରେ ବସାଇଦେଲେ ଠିକ୍ ପାଣିର ସୁବିଧା ପାଇପାରିବେ ଲୋକମାନେ